ଅଞ୍ଚଳରେ ସ୍କୁଲ୍ ମାନଙ୍କର ଯେଉଁ ଖେଳ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୁଏ ଏଥିରେ ସ୍କୁଲ୍ର ଛାତ୍ର ଛାତ୍ରୀମାନେ ଭାଗ ନେଇଥାନ୍ତି ଏଥିରେ ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ କରାଯାଏ ଯାହାକି ଦଉଡ଼ି ପ୍ରତିଯୋଗିତା ଫୁକ ଖୋକ କବାଡ଼ି ଦଉଡ଼ି ଡିଆଁ ଡିସ୍କସ୍ ଥ୍ରୋ ଉଁ ଜାଭଲିନ୍ ଥ୍ରୋ ପୋଟିଙ୍ଗସର୍ଟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥାଏ ଏଥିରେ ଛାତ୍ର ଛାତ୍ରୀମାନେ ଭାଗ ନେଇଥାନ୍ତି ଭାଗ ନେବା ଦ୍ୱାରା ସେମାନଙ୍କର ଶାରୀରିକ ଦକ୍ଷତା ବୃଦ୍ଧି ପାଇଥାଏ ଯାହା ଦ୍ଵାରା ସେମାନେ ଭବିଷ୍ୟତରେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥାଆନ୍ତି